ହଁ ମୁଁ ଭାବିଛି ଚିତ୍ରାଙ୍କନ କଲେ ଚିତ୍ରାଙ୍କନ ଚିତ୍ର ଯେଉଁମାନେ ଚିତ୍ର କରନ୍ତି ସେମାନେ ଭଲ ପଇସା ରୋଜଗାର କରିପାରନ୍ତି ଏଇଟା ଲାଭ ଏଇଟା ଏକ ଲାଭଦାୟକ ବ୍ୟବସାୟ ଯେମିତିକି ଆପଣ ଜାଣିଥିବେ ବାଲିରେ କିଏ ଜଗନ୍ନାଥଙ୍କ ଫଟୋ ଗଢ଼ିଲା ସେଥିରେ ତାଙ୍କ ପଇସା ମିଳିଥାଏ ଏରା ବହୁତ ଲାଭଦାୟକ ହୋଇଥାଏ ଯେମିତିକି କିଏ ଗୋଟେ ମୋନାଲିସାର ପେଣ୍ଟିଂଟା କରଦେଲା ସେ ବି ଗୋଟେ ମାନେ ଇଏ ମାନେ ସେଥିରେ ବି ତାକୁ ମାନେ ପଇସା ମିଳିଥାଏ କିଏ ଗୋଟେ ସିନେରୀ ହେଇଗଲା ଏମିତିରେ ଏମିତି ଏମିତି ହେଇ ମାନେ ତାଙ୍କୁ ବହୁତ ପଇସା ମିଳିଥାଏ ଚିତ୍ର ଆଙ୍କିଆଟା ମାନେ ଚିତ୍ର ଆଙ୍କିବା ଏକ ବହୁତ ଫାଇଦା ମନ୍ଦ ବ୍ୟବସ୍ଥା ବ୍ୟବସାୟ ଯେଉଁଥିରେ କି ମାନେ ତମେ ଏତେ କଷ୍ଟ କରିବାକୁ ପଡ଼େ ନାହିଁ ଖାଲି ଚିତ୍ର ଆଙ୍କିବ ଭଲ ସୁନ୍ଦର ଚିତ୍ରଟେ କଲେ ଆପଣଙ୍କୁ ମାନେ ଭଲ ପଇସା ମିଳିପାରେ ଏଥିରେ